ମୋତେ ଗଛ ଲଗାଇବାକୁ ବହୁତ ଭଲ ଲାଗେ ଏବଂ ଗଛ ବି ଗଛ ଲଗେଇବାର ଗୋଟେ ଫାଇଦା ବି ବହୁତ ଅଛି ଯାହାକି ଫଳ ବି ବହୁତ ଦେଉଛି ଏବଂ ଗଛ ଯେଦି ଏମିତି ଗଛ ବି ହେଉ ତ ଗଛ ଭିତରୁ ଆମ୍ବ ଗଛ ଯାହାକି ଖରାଦିନରେ ଫଳେ କିନ୍ତୁ ବହୁତ ଭଲଲାଗେ ତାପରେ ଆଉ ଗୋଟେ ଅଛି ବାଇଗଣ ଗଛ କୋବି ସେଗେରା ବି ବହୁତ ଭଲଲାଗେ ଚାଉଳିଆ ଗଛ ତା ଫଳ ଗୁରା ଖାଇବାକୁ ବହୁତ ଭଲ ଦେହ ପାଇଁ ଫଳ ବି ମୂଳ ବି ବହୁତ ସୁବିଧାଜନକ ତ ଫଳ ଖାଇବା କଥା ଆଉ ଖାସ୍ କରି ଗଛ ଚାଉଳିଆ ପଣସ ଆମ୍ବ ଏମିତି ଅନ୍ୟାନ୍ୟ ଗଛ ବି ଲଗେଇଛି ଯାହାକି ସମୟ ଅନୁସାରେ ଋତୁ ଅନୁସାରେ ଫଳ ଦେଇଚାଲିଛି ଏବଂ ସେ ଗଛ ବି ପସନ୍ଦ କରୁଛି ମୋ ପ୍ରିୟ ଗଛ ତ କିଣି ଚାଲିଛି ଏବେ ଯାହା ଅଛି ଲତା ଲତା ତ ସେଇ ଲତା ଅଛି କଲରା ଅଛି କଲରା ଅଛି ଛଚିନ୍ଦ୍ରା ଅଛି ଏବଂ ବିନ୍ ବି ଅଛି ସବୁ ଅଛି ଲତା ତ କଲରା ତ ଦେହ ପାଇଁ ଭଲ ତ କଲରା ତ ବେଶୀ ମାତ୍ରାରେ ଖାଇବା କଥା କିନ୍ତୁ ଯେହେତୁ ଆମ ଘରେ ଛୋଟ ପିଲା ଅଛନ୍ତି ତ କଲରା ଖାଉନାହାଁନ୍ତି ବେଶୀ ତ ସେ ଲତାରେ ବେଶୀ କଲରା ହେଲେ ବି କିଛି ମୂଲ୍ୟ ଆସୁନି ତ ବିକ୍ରିୟ ହେଇଯାଉଛି ତ ଲତା ଲତାରେ ବହୁତ୍ ବିଭିନ୍ନ ପ୍ରକାର କଲରାରେ ବହୁତ ପୃଷ୍ଟିସାର ଅଛି ଖାଇବା କଥା ଏବଂ ଆଗକୁ ଆଗକୁ ବଢ଼ିବା କଥା ଲତା ବି ଯଦି ତୁମେ ଗଛ ଆଉ ଲତା ଲଗେଇଦେଲେ କେବଳ ଫଳ ଖାଇବା କଥା ନୁହେଁ ତାଙ୍କର ବି ଯତ୍ନ ନେବା କଥା ନିୟମିତ ସମୟରେ ପାଣି ଦେବା କଥା ନିୟମିତ ସମୟରେ ସାର ବି ଦେବା କଥା ଏବଂ ନିୟମିତ ସମୟ ଦେଇ ପୋକ ଫୋକ ହେଉଥିବେ କିମ୍ବା ଆଉ କ'ଣ ହେଇଥିବ କି କିଏ ଛେଳି ଗାଇ ଗୋରୁ ପଶିକି ଖାଇ ଯାଉଥିବେ ତାକୁ ବି ଦେଖିବା କଥା ଧ୍ୟାନ ଦେବା ଦରକାର ଆଉ ବିଭିନ୍ନ କଥା ବି ଦେଖିବା କଥା ଏବଂ ତାଙ୍କ ଉପରେ ବି ନଜର ପକେଇବା କଥା